ଆମ ଅଞ୍ଚଳରେ ଜଣେ ସ୍ୱାଧୀନତା ସଂଗ୍ରାମୀ ଉଣେଇଶ ଶହ ଛବିଶ ମସିହା ଅକ୍ଟୋବର୍ ମାସ ପାଞ୍ଚ ତାରିଖରେ ଜନ୍ମ ଗ୍ରହଣ କରିଥିଲେ ତାଙ୍କର ନାମ ବାଜି ରାଉତ ଯିଏକି ନୀଳକଣ୍ଠପୁର ଗ୍ରାମର ପିତା ହରି ରାଉତ ଓ ମା' ରନିଆ ଦେବୀଙ୍କ କୂଳରେ ଜନ୍ମ ଗ୍ରହଣ କରିଥିଲେ ଯେତେବେଳେ ତାଙ୍କର ବୟସ ବାର ବର୍ଷ ହୋଇଥିଲା ସେତେବେଳେକୁ ସେ ସ୍ୱାଧୀନତା ସଂଗ୍ରାମୀ ଭାବେ ଇଂରେଜମାନଙ୍କ ସହ ଲଢ଼ିଥିଲେ କିନ୍ତୁ ସେହି ବୟସରେ ଇଂରେଜ୍ମାନେ ତାଙ୍କୁ ଗୁଳି କରି ମାରିଦେଇଥିଲେ କାରଣ ବାଜି ରାଉତ ବହୁତ ଚାଲାକ୍ ଥିଲେ ସେ ଗାଁରେ ଘଟୁଥିବା ଘଟଣା ଓ ଦୁର୍ଘଟଣାକୁ ପରଖି ପାରୁଥିଲେ ଆହୁରି ମଧ୍ୟ ଦିନେ ତାଙ୍କ ଗାଁରେ ଇଂରେଜ୍ମାନଙ୍କ ବିପକ୍ଷରେ ଏକ ସଭା ବସିଥିଲା ସେ ସଭାର ଉଦେଶ୍ୟ ଥିଲା ଯେମିତିକି ଇଂରେଜମାନେ ତାଙ୍କ ଗାଁ ମଧ୍ୟକୁ ପ୍ରବେଶ କରିପାରିବେ ନାହିଁ ସେହି ଗାଁକୁ ଇଂରେଜ୍ମାନେ ଅକ୍ତିଆର କରିବା ପାଇଁ ଚାହୁଁଥିଲେ କିନ୍ତୁ ତାଙ୍କ ଗାଁକୁ ରାସ୍ତା ନଥିଲା ସେହି ଗାଁ ପାଖ ଦେଇ ଏକ ନଦୀ ପ୍ରଭାହିତ ହୁଏ ଏହି ନଦୀରେ ଡଙ୍ଗା ମାଧ୍ୟମରେ ସେହି ଗ୍ରାମକୁ ଯିବାକୁ ଉପାୟ ଥିଲା କିନ୍ତୁ ଇଂରେଜ୍ମାନେ ଡଙ୍ଗା ମାଧ୍ୟମରେ ଗାଁ ପ୍ରବେଶ କରିବା ପାଇଁ ପ୍ରୟାସ କରୁଥିଲେ କିନ୍ତୁ ସେହି ବାର ବର୍ଷର ବାଳକ ବାଜି ରାଉତ ଇଂରେଜ୍ମାନଙ୍କର ମନ୍ଦ ଉଦେଶ୍ୟକୁ ବୁଝିପାରିଥିଲେ ଯାହା ଫଳରେ କୂଳରେ ଥିବା ଡଙ୍ଗାକୁ ସେ ଗାଁ ଆଡ଼କୁ ଆଣିଥିଲେ ଯାହା ଫଳରେ ଇଂରେଜ୍ମାନେ କ୍ରୋଧରେ ବାଜି ରାଉତଙ୍କୁ ଗୁଳିକରି ହତ୍ୟା କରିଥିଲେ